ନାଁ ତମେ ତ ତମେ କେମିତି କାଠ ଖୋଜୁଛ ରଖୁଛ ହଁ ହଁ ହୁଁ କେଉଁ କେଉଁ କାଠ ରଖୁଛ କି ଆମେ କେତେ ପ୍ରକାର କାଠ କ'ଣ ରଖିଛ କ'ଣ ସେଇଟା ତ ଫେରେ କହିଲେ ଆମେ ଜାଣିବୁ ନା ହଁ ଏ ଭଲ ଡିଜାଇନ୍ କରିଛନ୍ତି ତ ହଁ ହଁ ଗୋଟେ ଦିନରେ ଗୋଟେ ଖଟ ବନାଇକି କେତେ ଦିନରେ ଦଉଛ ହଁ ଡିଜାଇନ୍ ଫିଜାଇନ୍ ଭଲ କରୁଛ ନର୍ମାଲ୍ ନା ଫୁଲ ବାଲା ଡିଜାଇନ୍ କରୁଛ ହଁ ସୋଫା ଫୋପା ସବୁ କରୁଛ ସୋଫା କରୁଛ ଡାଇନିଂ ଟେବୁଲ ତା ସବୁ ଡିଜାଇନ୍ ଫିଜାଇନ୍ ସବୁ ଜାଣିଛ ତ ହଁ ହଁ ହଁ ହଁ ଡାଇନିଂ ଟେବୁଲ୍ର କାଚ ଲଗାଇକି ଦଉଛ ନା ଆମେ ଲଗାଇବୁ ଅ ହଁ ହଉ ଠିକ୍ ଅଛି ରଖୁଛି